ଆମ କନ୍ଧମାଳ ଜିଲ୍ଲା ରେ ସ୍ୱାସ୍ଥ୍ୟକେନ୍ଦ୍ରର ବହୁତ ଭଲ ସୁବିଧା ଅଛି ଯେଉଁଥିରେ କି ଡକ୍ଟର ମାନେ ଅଛନ୍ତି ନର୍ସ ଅଛନ୍ତି କିଛି କମ୍ପାଉଣ୍ଡର ଅଛନ୍ତି ସମସ୍ତେ ବହୁତ କିଛି ଭଲ କାମ କରନ୍ତି ରୋଗୀମାନଙ୍କୁ ଭଲ ଚିକିତ୍ସା ଦିଅନ୍ତି ସେମାନଙ୍କୁ ଠିକ ଟାଇମ ରେ ଖାଇବା ଦିଅନ୍ତି ତାଙ୍କର ମେଡ଼ିସିନ ଦିଅନ୍ତି ସବୁକିଛି ର ସୁବିଧା ଯୋଗେଇ ଦେଇଥାନ୍ତି ତାଙ୍କର କିଛି ଅସୁବିଧା ହୁଏନି ନର୍ସ ମାନେ ବହୁତ ଭଲ କାମ କରନ୍ତି ତାଙ୍କ ଦାୟିତ୍ୱଟା ସେମାନେ ବହୁତ ଭଲ ଭାବରେ ନିଭାନ୍ତି